ଆମର୍ ଭାରତ୍ ନେ ଅନେକ୍ ପ୍ରକାର ବ୍ୟବସାୟୀ ଶିଳ୍ପ ନେତାମାନେ ଅଛନ୍ତି ଯେମିତିକି ନବୀନ ପଟ୍ଟନାୟକ କି ନରେନ୍ଦ୍ର ମୋଦି କି ରାହୁଲ ଗାନ୍ଧୀ ଇତ୍ୟାଦି ନେତାମାନେ ଅଛନ୍ ଆଉ ତାର୍ ସେ ଭିତରୁ ଗୋଟେ ନବୀନ ପଟ୍ଟନାୟକ ଗୋଟେ ଭଲ୍ ଲାଗେ ସବୁବେଳେ ସେ ଲୋକ୍ ଚାହେଁ ବୋଲି ଆଉ ଶିକ୍ଷାରେ ବେଶୀ ଧ୍ୟାନ ଦେଇ କରି ବୋଲେ ଆମ ସ୍କୁଲ୍ କଲେଜ୍ମାନ୍କେ ପୁରା ଆଜ କ୍ୱାଲିଟି ବନେଇ ଦେଇ କରି ଭଲ୍ ବି ଭଲ୍ ବି ବନେଇ ଦେଇଛନ୍ କି ପିଲା ଛୁଆମାନଙ୍କେ ସଫା ସୁତୁରା କାଜି ପେଣ୍ଟ୍ ସାର୍ଟ୍ ବୁଟ୍ ସୁଟ୍ ବୁକ୍ ସବୁ ପୁରା ରେଡ଼ି କରେଇ ଦେଇଛନ୍ କି ସେ ଲୋକ୍ମାନେ ମନୋରଞ୍ଜନ କାଜି ଗୋଟେ ତାର ସବୁଆଡ଼େ ପୁରା ଫାସିଲିଟି ସବୁ ପୁରା ପ୍ରୋଭାଇଡ଼୍ କରିଛନ୍ କି ଟା ଖେଲ୍ବା କାଜି ସ୍କୁଲ୍ ମନଙ୍କେ ଇଟା ଆମର୍ ବନେଇ ଦେଇଛନ୍ ସବୁ ଖେଲ୍ କୁଦ ଛୁଆ ଲୋକମାନେ ଖେଲ କୁଦ କର୍ବା କାଜି ଆମର୍ ନରେନ୍ଦ୍ର ମୋଦି ବୋଲେ ବି ଆମକୁ ସବୁ ପୁରା ଠିକ୍ ବୁଝିଛନ୍ ଲୋକେ ଆଗରୁ ମାନେ ଯେନ୍ତା ଆମର୍ ଅଲଗା ସରକାର୍ ଥିଲା ବେଲେ ଆମର୍ ରାସ୍ତା ଆମର୍ ଠିକ୍ ନେଇଥେ ଏବେ ସରକାର୍ ଆଇଲା ଦିନୁ ରାସ୍ତା ମନେ ଟିକେ ଚେଞ୍ଜ୍ ହେଇଛେ କିଏ ଆଉ ଦୂର୍ କେ ଆଉ ପାନ୍ ନେଇ ଯାଉଥିଲେ ଏବେ ଘର୍ କେ ଘର ଏଇଟା ଅନଲାଇନ୍ରେ ପାନି ପାନି ସୁବିଧା କରି ଦେଇଛନ୍ ସବୁ ଘର୍କେ ଘର୍ ପାଇପ୍ ଲଗେଇ ଦେଇ କରି ପାନି ଆସୁଛି କେ ଦୂର୍ କେ ଯିବା ନେଇ ପଡ଼େ ବହୁତ ଚେଞ୍ଜ୍ ହେଇଛେ ସରକାର୍ ଆଇଲା ଦିନୁ କରି ଆମର୍ ତାମାନେ ଟିକେ ସୁବିଧା ବୋଲି ଟିକେ ଏତେ ବି କଷ୍ଟ ନେଇ ହେବା ନି ପୁରା ଫୁଲ୍ ସୁବିଧା ସବୁ କରି ଦେଇଛନ୍ ଆମ୍କେ